ଆପଣ ଆପଣଙ୍କ ଜୀବନରେ ଦର୍ଶନୀୟ ସ୍ଥାନ ବିଷୟରେ କିଛି କୁହନ୍ତୁ ଆମେ ତିରୁପତି ଯାଇଛୁ ତିରୁପତି ବାଲାଜୀ ମନ୍ଦିର ଯାଇଛୁ ପୁରୀ ଯାଇଛୁ ଆମର ଢେଙ୍କାନାଳ ଆମର ବୁଦ୍ଧେଶ ଏ ଯେଉଁ ବୁଦ୍ଧେଶ୍ୱର ମନ୍ଦିର ଯାଇଛୁ ଢେଙ୍କାନାଳ କପିଳାଶ ଯାଇଛୁ ଜୋରନ୍ଦା ମଠ ଯାଇଛୁ ଆମେ ସାଙ୍ଗ ହୋଇକି ସାଙ୍ଗପିଲାମାନେ ବହୁତ ଜାଗା ଯାଇଛୁ କିନ୍ତୁ ତିରୁପତି ମନ୍ଦିର ଏବେ ରିସେଣ୍ଟ ଯାଇଥିଲୁ ବାଲାଜୀ ମନ୍ଦିର ଯାଇକି ଏଠୁ ଆମେ ଭୁବନେଶ୍ୱରରୁ ଟ୍ରେନରେ ଗଲୁ ଟ୍ରେନରେ ଆମକୁ ଚବିଶ ଘଣ୍ଟା ଲାଗିଲା ତିରୁପତି ଯିବା ପାଇଁ ତିରୁପତିରେ ସେଇଠୁ ଆମେ ଦର୍ଶନ ଟିକେଟ୍ କଲୁ ଗଣମାଧ୍ୟମ ଯେଉଁ ଦର୍ଶନ କରନ୍ତି ଫ୍ରି ଟିକେଟ୍ ଆମେ ସେଇଟା କଲୁ ଆଉ ଚବିଶି ଘଣ୍ଟା ପୁଣି ଆମକୁ ଦର୍ଶନ କରିବା ପାଇଁ ଲାଗିଲା ଆଉ ସେଇଠି ଆମକୁ ବାଲାଜୀ ମନ୍ଦିରରେ ଦର୍ଶନ ପାଇଁ ଜମା ଥାଏ ପଚିଶ ତିରିଶ ସେକଣ୍ଡର ଟାଇମ ଯେଉଁଟାକି ଆମକୁ ପଚାଶ ଘଣ୍ଟାର ଅପେକ୍ଷା ପରେ ଠାକୁରଙ୍କୁ ଜମା ତିରିଶ ମିନିଟ୍ ଦେଖିଲୁ ଆଉ ଦର୍ଶନ କରିସାରିଲା ପରେ ସେଇଠି ସମସ୍ତଙ୍କ ପାଇଁ ମାଗଣାରେ ଖାଇବା ହୋଇଥାଏ ସମସ୍ତେ ସେଇଠି ବସିକି ଖାଇବେ ଲକ୍ଷ ଲକ୍ଷ ଲୋକ ଏକାଥରେ ବସିକି ଖାଇବେ ସେଇଠି ଖାଇଲୁ ଖାଇସାରିଲା ପରେ ସେଇଠୁ ଆମେ ବାହାରିକି ଆସିଲୁ ଗାଡ଼ିରେ ପଇସା ଦେଲୁ ପଇସା ଦେଇକି ଆସିଲୁ ପାହାଡ଼ରୁ ତଳକୁ ପାହାଡ଼ରୁ ତଳକୁ ଆସିଲା ପରେ ସେଇଠୁ ଆମେ ସେଇ ପାହାଡ଼ରେ ଥିବା କେତେକ ଦର୍ଶନୀୟ ସ୍ଥାନ ପୁଣି ବୁଲିଲୁ ବୁଲି ସାରିଲା ପରେ ସେଇଠୁ ପୁଣି ସନ୍ଧ୍ୟା ବେଳୁ ଟ୍ରେନ୍ ଧରିକି ଆମେ ପୁଣି ଭୁବନେଶ୍ୱର ଆସିଲୁ ପୁଣି ଚବିଶ ଘଣ୍ଟା ଆମକୁ ଲାଗିଲା ଗୋଟିଏ ଦିନ ଲାଗିଲା ଟ୍ରେନରେ ବସିକି ଆସିବା ପାଇଁ ସେଇଠୁ ଚାରି ପାଞ୍ଚ ଦିନ ସେଇଠି ରହିକି ଆମେ ପୁଣି ଆସିଲୁ ଭୁବନେଶ୍ଵରକୁ ଭୁବନେଶ୍ୱରକୁ ଆସି ଆମେ ପୁଣି ଘରକୁ ଆସିଲୁ ଆଉ ପୁରୀ ତ ଆମେ ସାତ ଆଠ ଥର ଗଲୁଣି ପୁରୀର ଜଗାକୁ ଦର୍ଶନ କରିବାର ଯେଉଁ ଉତ୍ସୁକତା ତାହା କେବେ ମିଳିବ ନାହିଁ ଆଉ ଆମେ ପୁରୀ ଯିବୁ ପୁରୀ ଏଇଠୁ ଗଲାପରେ ସେଇଠୁ ହୋଟେଲରେ ଜିନିଷ ପତ୍ର ସବୁ ରଖି ଯିବୁ ପୁରୀ ବେଳାଭୂମିକୁ ସେଇଠୁ ଗାଧୋଇ ପାଧୋଇ ଆମେ ଯିବୁ ଜଗା ଦର୍ଶନ ପାଇଁ ଜଗା ଦର୍ଶନ ଗଲା ଚାରି ପାଞ୍ଚ ଘଣ୍ଟା ଲାଇନରେ ଛିଡ଼ା ହେଲା ପରେ ଜଗା ପାଖକୁ ଯିବୁ ସେଇଠୁ ଦର୍ଶନ ହେବ ଦର୍ଶନ ହେଲା ପରେ ଆମେ ମନ୍ଦିର ଚାରିପଟେ କିଛି ବୁଲାବୁଲି କରିବୁ ଟଙ୍କ ତୋରାଣି ପିଇବୁ ପିଇ ସାରିଲା ପରେ ଆମେ ଠାକୁରଙ୍କ ଭୋଗ ଯେଉଁ ଆମର ଖଜା ଯେଉଁ ମିଳେ ତାକୁ ଆମେ ଖାଇବୁ ଅଭଡ଼ା ସେଇଠି ଆମେ ଖାଇବୁ ଠାକୁରଙ୍କ ପାଖରେ ଅଭଡ଼ା ଖାଇସାରିଲା ପରେ ସେଇଠୁ ଆମେ ଆସିବୁ ଆମର ହୋଟେଲକୁ ହୋଟେଲରେ ପୁଣି ସନ୍ଧ୍ୟାବେଳେ ସେଇଠୁ ଆମର ଖାଇ ସାରିକି ଆସିଥିବୁ ଆଉ ଖାଇବୁନି ଟିକିଏ ରେଷ୍ଟ ନେଲା ପରେ ଆଉ ପୁଣି ଯିବୁ ଜଗା ପାଖକୁ ପୁଣି ଯିବୁ ଆମେ ପାଞ୍ଚଟା ବେଳକୁ ପାଞ୍ଚଟା ବେଳେ ଗଲେ ସେଇଠୁ ମନ୍ଦିରର ନେତ ଚେଞ୍ଜ ହେଉଥିବ ସେଇଠି ଆମେ ଦେଖିବୁ ସେଇ ସୁନ୍ଦର ଦୃଶ୍ୟ ମନ ମୁଗ୍ଧକର ଠାକୁରଙ୍କର ପ୍ରତିଦିନ ତାଙ୍କର ଯେଉଁ ନେତ ଚେଞ୍ଜ ହୁଏ ସେଇଟା ଆମେ ଦେଖିବୁ ଦେଖିସାରିଲା ପରେ ତା'ପରେ ସନ୍ଧ୍ୟାବେଳେ ଆଳତି ଟିକିଏ ଯାଇ ଠାକୁରଙ୍କ ପାଖରେ ଦେଖି ସାରିଲାପରେ ଯିବୁ ସମୁଦ୍ର କୂଳ ସମୁଦ୍ର କୂଳରେ ବୁଲାବୁଲି କରି ପୁଣି ଆମେ ରାତିରେ ସେଇଠି ହୋଟେଲରେ ଶୋଇଲାପରେ ସକାଳୁ ପୁଣି ବାହାରି ଆସିବୁ ଘରକୁ ଏମିତି ସାତ ଆଠ ଥର ଗଲୁଣି ଆମର ଜୋରନ୍ଦାରେ ଯେଉଁ ଅଲେଖ ମହିମାଙ୍କର ଯେଉଁ ଆମର ମେଳା ହୁଏ ଜୋରନ୍ଦା ମେଳା ସେଇଠି ଆମେ ଯାଇଛୁ ବୁଲିବା ପାଇଁ କପିଳାଶ ଯାଇଛୁ ଓଡ଼ିଶାର କୈଳାସ ଯାହାକୁ କୁହାଯାଏ କପିଳାଶ ସେଠିକି ଆମେ ଯାଇଛୁ କେତଥର ବୁଲିବା ପାଇଁ ଏମିତି ଆମ ଓଡ଼ିଶାରେ ବିଭିନ୍ନ ପ୍ରକାର ଜାଗା ଅଛି ଓଡ଼ିଶା ବାହାରେ ମଧ୍ୟ ଅଛି ଆଉ ଆମେ ବୁଲିବାକୁ ବହୁତ ଭଲ ପାଉ ମୋତେ ବହୁତ ବୁଲିବା ପାଇଁ ଭଲ ଲାଗେ ଏବେ ପୁଣି ଆମର ଯିବାର ଅଛି ବଦ୍ରିନାଥ କେଦାରନାଥ ଯିବାର ଅଛି ଦେଖାଯାଉ କ'ଣ ହେଉଛି